ହ୍ୟାଲୋ ହଁ ସାର୍ ନମସ୍କାର ସାର୍ ମୁଁ ହିମାଂଶୁ କହୁଥିଲି ସାର୍ ହିମାଂଶୁ ପ୍ରଧାନ ସାର୍ ଆମର ମୁଁ ଅଲରେଡ଼ି ଖାଦ୍ୟ ଅର୍ଡ଼ର କରିଥିଲି ତା' ସହିତ ଆଉ ସାର୍ ଆଉ କିଛି ଆଇଟମ୍ ମୋତେ ପଠାଇ ଥାଆନ୍ତେ ତାକୁ ଆଡ଼୍ କରିକି ଏମିତି ଆମର ଆଇସ୍କ୍ରିମ୍ ଆଉ କେକ୍ଟାକୁ ଦେଇଥାନ୍ତେ ସେଠି ଆଡ଼୍ କରିକି ସେ ଖାଦ୍ୟରେ ଆଇସ୍କ୍ରିମ୍ କେକ୍ଟା ଦେଇଦିଅନ୍ତୁ ଆଉ ସେ ଅର୍ଡ଼ରରେ ସେହି ସେମ୍ ଅର୍ଡ଼ରରେ ପଠାଇ ଦିଅନ୍ତୁ ସାର୍ ଠିକ୍ ଅଛି ସାର୍ ଥ୍ୟାଙ୍କ୍ ୟୁ